ସାଧାରଣତଃ ଭାବରେ କହିବାକୁ ଗଲେ ପୁରୁଣା ଢାଞ୍ଚାକୁ ଛାଡ଼ିଦେଲେ ବର୍ତ୍ତମାନ ଜ୍ଞାନକୌଶଳ ହେଉ କିମ୍ବା ଅଲଗା ଯେକୌଣସି ମାଧ୍ୟମ ହେଉ ଗମନାଗମନ ସୁବିଧା ହେଉ ଅନେକ ପ୍ରକାରରେ ପରିବର୍ତ୍ତନ ଦେଖାଯାଇଛି ଯେପରିକି ଜ୍ଞାନକୌଶଳରେ ଆଗରୁ ପିଲାମାନେ ସବୁ ଚାଟଶାଳୀରେ ପାଠ ପଢ଼ୁଥିଲେ ଏବଂ ବିଦ୍ୟାଳୟରେ ପାଠ ପଢ଼ୁଥିଲେ କିନ୍ତୁ ବର୍ତ୍ତମାନ ପ୍ରାୟତଃ ପିଲାମାନେ ଅନଲାଇନ୍ ମାଧ୍ୟମରେ ସୋସିଆଲ ମିଡ଼ିଆରେ ପାଠ ପଢ଼ି ପାରୁଛନ୍ତି ଏବଂ ତା' ସହିତ କଥାବାର୍ତ୍ତା ବାର୍ତ୍ତାଳାପ କରିବାର ପିଲାମାନଙ୍କର ଢାଞ୍ଚା ବଦଳି ଗଲାଣି ଆଗରୁ ମୁଖ୍ୟତଃ ସମସ୍ତେ ମାନେ ଯେମିତି କଥା ସେମିତି କହୁଥିଲେ କିନ୍ତୁ ବର୍ତ୍ତମାନ ଅଧିକ ଆମର ଇଂଲିଶ୍ ସୁ ଇଂଲିଶ୍ କଥାକୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି ଏବଂ ଏହା ସୋସିଆଲ ମିଡ଼ିଆ ବିଶେଷ କରି ସାହାଯ୍ୟ କରୁଛି ଏବଂ ସୋସିଆଲ ମିଡ଼ିଆର ନକାରାତ୍ମକ ପ୍ରଭାବ କହିବାକୁ ଗଲେ ପିଲାମାନେ ଖେଳ କୁଦରେ ମନ ନ ଦେଇକି ସବୁ ସମସ୍ତେ ବେଶୀ ମୋବାଇଲ୍ରେ ରହୁଛନ୍ତି ମୋବାଇଲ୍କୁ ବେଶୀ ଦେଖୁଛନ୍ତି ଏବଂ ଗେମ୍ ହେଉକି ଯେକୌଣସି ଜିନିଷ ହେଉ ମୋବାଇଲ୍ ସହିତ ଅଧି ଅଧିକ ସମୟ ବିତାଉଛନ୍ତି ଯାହାପାଇଁକି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଏବଂ ମାନସିକ ପ୍ରତି ମଧ୍ୟ ବହୁତ ନକାରାତ୍ମକ ଭାବ ପକେଇବ ଏବଂ କୁପ୍ରଭାବ ପକାଉଛି ତେଣୁ ମୋବାଇଲ୍ର ମୋବାଇଲ୍ ଆମେ ଯେମିତି ବ୍ୟବହାର କରିବା ସେମିତି ଯଦି ଆମେ ଭଲ ପାଇଁ ବ୍ୟବହାର କରିବା ତାହେଲେ ଆମର ଭଲ ହେବ ଯଦି ଆମେ ଖରାପ ପାଇଁ ବ୍ୟବହାର କରିବା ତାହେଲେ ଆମର ଖରାପ ହିଁ